ଆମର ଶିରିଡ଼ି ସାଇ ମନ୍ଦିର ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ଆଡ଼େ ମୁଁ ସେଟା ପରିଦର୍ଶନ କରିଥିଲୁ ଆଉ ତଥା ଆମର ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ଇଏ ଦର୍ଶନ କରିବା ପାଇଁ ଆମେ ଯାଇଥାଉ ତଥା ଆମର ତାରିଣୀ ମନ୍ଦିର କେଉଁଝର ସେଠିକୁ ବି ଆମେ ପ୍ରତିବର୍ଷ ପିକ୍ନିକ୍ ପିଲାମାନଙ୍କୁ ନେଇ ସାଙ୍ଗସାଥି ପରିବାର ନେଇ କରି ଆମେ ଯାଇଥାଉ